ଆମ ବଗିଚାରେ କୌଣସି ଲୋକମାନଙ୍କୁ ଦେଇ ଯଦି ଆମେ କୌଣସି କାମ କରେଇବା ତାଙ୍କୁ ଟିପ୍ସ ଦେବା ଯେ ସେମାନେ ଭଲ ଭାବରେ କାମ କରିବେ ଓ ଗଛକୁ ଲାଇନ ସଜେଇକରି ଗଛ ଗୁଡ଼ାକ ଲଗେଇବେ ଗଛର ମଝିରେ ଫଙ୍କା ରଖିବେ ପାଣି ଦେବା ପାଇଁ ପାଣି ଦେବା ଯୋଗୁଁ ଗଛ ବଢ଼ିବେ ଯାହାକି ଗଛରେ ଖତ ଦିଆହେଇ ଖତ ଦିଆଯିବ ଖତ ଦେବା ଯୋଗୁଁ ଗଛ ବଢ଼େଇବେ ତାର ଶାଖା ପ୍ରଶାଖା ତାକୁ ବଢ଼େଇବେ ଗଛକୁ ମାଟି ଉର୍ବର ରଖିବା ଗଛରେ ବିଭିନ୍ନ ପ୍ରକାର ଏ ଗୋବର ଖତ ମଧ୍ୟ ଦେବା ଗଛରେ ଯାହାଫଳରେ ଗଛ ବଢ଼େଇବେ ତାର ପୁଷ୍ଟିକର ଜିନିଷ ଗଛ ପାଇବେ ଯାହାକିି ଆମେ ଗଛକୁ ଭଲ ଭାବରେ ସୁରକ୍ଷାରେ ରଖିବା ତାର ଚାରିପାର୍ଶ୍ୱରେ ବାଡ଼ ଦେଇଦେବା ଯେମିତିକି କୌଣସି ଗାଈ ପଶୁ ବା କୌଣସି ଜିନିଷ ତାକୁ ଖାଇ ନପାରେ ଗଛକୁ ଭଲ ଭାବରେ ଯତ୍ନ ରଖିବା ସେହିଭଳିଆ ଲୋକମାନଙ୍କୁ କହିବା ଯାହାକି ଆମ ଗଛର ଯତ୍ନ ନିଏ ଟାଇମରେ ପାଣି ଦିଏ ତାକୁ ଖତ ଦିଏ ଗଛକୁ ଭଲରେ ରଖିବା